ଆମ ଜିଲ୍ଲାର ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟକ୍ରମ ହେଲା ରଜ ଆଉ ରଜ ସାଧାରଣତଃ ତିନି ଦିନର ପହିଲି ରଜ ରଜ ସଂକ୍ରାନ୍ତି ଆଉ ତା'ପରେ ଭୂମିଦହନ ଏଠାରେ ପିଲାମାନେ ବିଭିନ୍ନ ପ୍ରକାର ନୂଆ ରଙ୍ଗର ଫ୍ରେସ୍ ପିନ୍ଧି ପିଠାପଣା ଖାଇ ରଜକୁ ଭଲ ଭାବରେ ସେଲିବ୍ରେଟ୍ କରନ୍ତି ଓ ରଜରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତ ରଜପାନ ଏମିତି ମଧ୍ୟ ଅଂଶ ଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରନ୍ତି